ଅନଲାଇନ୍ ଡ଼୍ୟାନ୍ସ ଟ୍ୟୁଟରିଆଲ୍ ତା'ର୍ ସାଙ୍ଗେ ସାଙ୍ଗେ ଟେକ୍ନୋଲୋଜି ଆମର୍ ଶିଲ୍ପ ନୃତ୍ୟ ଶିଲ୍ପକୁ ବହୁତ୍ ଅନେକ୍ ମାତ୍ରରେ ପ୍ରଭାବିତ୍ କରୁଛି ସାମାଜିକ୍ ଗଣମାଧ୍ୟମ୍ ଏବଂ ଅନଲାଇନ୍ ଡ଼୍ୟାନ୍ସ ଟ୍ୟୁଟରିଲା ଟ୍ୟୁଟରିଆଲ୍ ଟେକ୍ନୋଲୋଜି ଆମର୍ ନୃତ୍ୟ ଶିଲ୍ପକେ ପ୍ରଭାବିତ୍ କରୁଛି କାରଣ୍ ସାମାଜିକ୍ ଗଣମାଧ୍ୟମ୍ରେ ଯଦି କେହି ନୃତ୍ୟ ପରିବେଷଣ କରୁଛି ସେଇ ଜିନିଷ୍ଟା ଆମେ ସଙ୍ଗେ ସଙ୍ଗେ ସେଇ ଜିନିଷ୍ଟା ଜାନିକରି ସେଇ ଜିନିଷ୍କେ ଆମେ ନିଜେ ବି ଶିଖିପାରୁଛୁ ସାମାଜିକ୍ ଗଣମାଧ୍ୟମ୍ରେ ଦେଖା ଯାଉଥିବା ଅନେକ୍ ପ୍ରକାର୍ ନୃତ୍ୟ ନୃତ୍ୟଗୁଡ଼ିକୁ ଆମେ ନିଜେ ଶିକ୍ଷା କରିପାରୁଛୁ ଅନଲାଇନ୍ ଡ଼୍ୟାନ୍ସ ଟ୍ୟୁଟରିଆଲ୍ରୁ ସବୁଗୁଡ଼ିକ ଶିଖି କରି ଆମକୁ ସହଜେ ହୋଇପାରୁଛେ ଯ ଦ୍ଵାରା ଆମେ ମାନେ ବି ନାଚି ପାର୍ବା ନୃତ୍ୟ ପରିବେଷଣ କରିବା ଶିଖିପାରୁଛୁ ସାମାଜିକ୍ ଗଣମାଧ୍ୟମ୍ ଅନଲାଇନ୍ ଡ଼୍ୟାନ୍ସ ଟ୍ୟୁଟରିଆଲ୍ ହେବା ଦ୍ଵାରା ଅନେକ୍ ପ୍ରକାର୍ ଲାଭ୍ ହେଉଛି ନୃତ୍ୟ ଶିଲ୍ପକୁ ଅନେକ୍ ଲାଭ୍ ହେଉଛି ଲୋକଙ୍କୁ ହେରାଣ ହେବାକୁ ପଡ଼ୁନାହିଁ କାରଣ୍ ଆଗ କାଲରେ ସେମିତି କିଛି ସୁବିଧା ସୁଯୋଗ ଲୋକେ ଶିକ୍ଷା ଗୁରୁ ନୃତ୍ୟ ଗୁରୁ ନୃତ୍ୟ ଗୁରୁ ପାଇବା ବହୁତ କଷ୍ଟ କର ହେଉଥିଲା କିନ୍ତୁ ଆଜିକାଲି ଦୁନିଆରେ ଅନଲାଇନ୍ ଅନଲାଇନ୍ ମାଧ୍ୟମ୍ ଦ୍ଵାରାରେ ଲୋକମାନେ ଡ଼୍ୟାନ୍ସ ପରିବେଷଣ କରି ପାରୁଛନ୍ ଓ ଜ୍ଞାନ ଆହରଣ କରି କରି ନୃତ୍ୟ ପରିବେଷଣ କରି ପାରୁଛନ୍ତି କିନ୍ତୁ ପୁରୁଣା କାଳରେ ସେମିତି କିଛି ସୁବିଧା ସୁଯୋଗ ନଥିଲା ତେଣୁ ଲୋକେ ଅନେକ୍ ଅସୁବିଧାର ସମ୍ମୁଖୀନ୍ ହେଉଥିଲି ଆଜିକାଲି ଟେକ୍ନୋଲୋଜି ଯେପରି ଭାବରେ ଉନ୍ନତ୍ତ ହେଲାଣି ଲୋକମାନେ ବିଭିନ୍ନ ପ୍ରକାର୍ ବଡ଼ ବଡ଼ ଡ଼୍ୟାନ୍ସର୍ଗୁଡ଼ିକୁ ନିଜ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଦେଖିକି ସେମାନଙ୍କୁ ଗୁରୁ କରିକି ନିଜର୍ ନୃତ୍ୟ ଆହରଣ ଜ୍ଞାନ ଆହରଣ କରି ପାରୁଛନ୍ତି ତେଣୁ ମୋ ମତରେ ନୃତ୍ୟ ଆଜିକାଲି ଦୁନିଆକୁ ବହୁତ ଭାବରେ ପ୍ରଭାବିତ କରିଛି ଶିଲ୍ପ ନୃତ୍ୟ ଶିଲ୍ପକୁ ବହୁତ ପ୍ରଭାବିତ ଡ଼ିଜିଟାଲ୍ ଡ଼ିଜିଟାଲାଇଜ୍ ଦ୍ଵାରା ଅନେକ ପରିମାଣରେ ରୂପାନ୍ତରୀକରଣ ହୋଇପାରିଛି ନୂଆ ନୂଆ କିଛି ଜିନିଷ ଶିଖବାର୍ କେ ମିଲିପାରୁଛି ତ ଆଜିକାଲି ଡ଼୍ୟାନ୍ସ ଟ୍ୟୁଟରିଆଲ୍ ଟେକ୍ନୋଲୋଜି ଶିଲ୍ପକୁ ବହୁତ ପ୍ରଭାବିତ କରେ